ପିଲାବେଳେ ଆମେ ସବୁ ମିଶିକି ଆମେ ପୁରା ଖେଳବୁଲା ବହୁତ ଖୁସିି ଲାଗୁଥିଲା ସବୁବେଳେ ଆମେ ସ୍କୁଲ ଆସିଲା ପରେ ଆମେ ବସି ଆମେ କବାଡ଼ି ଖେଳୁଥିଲୁ ସେଇ ଟାଇମ୍ରେ ଆମର ବହୁତ ଖୁସି ପିଲାବେଳେ ସେମାନେ ବହୁତ ଖୁସି ସ୍କୁଲ ଟାଇମ୍ ପିଲାମାନେ ଓ ହସ ଖୁସିରେ ବହୁତ ମଜା ଟାଇମ୍ ପାସ୍ ହେଉଥିଲା ଆମର ଆମର ବର୍ତ୍ତମାନ ପିଲାବେଳେ ପିଲାବେଳେ ଆମର ସମସ୍ତେ ବସି ସନ୍ଧ୍ୟା ସନ୍ଧ୍ୟା ଟାଇମ୍ରେ ବହୁତ ଖେଳା ବୁଲା ଆମେ କରୁଥିଲୁ ସେଇ ଟାଇମ୍ରେ ବହୁତ ଆମର ଖୁସି ଲାଗୁଥିଲା ଏମିତିକି ସେତେବେଳେ ଆମେ ସବୁ ପିଲା ମିଶି ଆମେ ସ୍କୁଲ ମିଶିକି ଯିବା ଆସିବା ଖେଳ ବୁଲା ସବୁ କରି ଆମେ ବହୁତ ଲୋକ ଖୁସି ଲାଗୁଥିଲା